ହ୍ୟାଲୋ ଭୂମିକା ମୁଁ ବେପାରୀ କହୁଥିଲି ଆମ ସ୍କୁଲ୍ ବାଥ୍ରୁମ୍ରେ ପାଣିଟା ଟିକେ ଲିକ୍ ହେଉଛି ଆପଣ ଆସିକି ଟିକେ ମରାମତି କରିଦେବେ କେତେ ନେବେ କୁହନ୍ତୁ ଟିକେ

ହ୍ୟାଲୋ

ଥାର୍ଟୀ ସେଭେନ୍ ଏରିଆରେ ଅଛି ତଳେ ହେଉଛି ପାଣି ସବୁ ଢ଼ାଲି ହୋଇଯାଉଛି ଟାଙ୍କିରୁ ଆସୁଛି ଉପରେ ଅଛି

କେତେଟଙ୍କା ନେବେ ଆପଣ ଠିକ୍ କରିବା ପାଇଁ ହଁ ହଁ ଠିକ୍ ଅଛି ଠିକ୍ ଅଛି କେବେ ଆସିବେ ଆପଣ ଟିକେ ଜଲ୍ଦି ଆସିଲେ ଭଲ ହୋଇଥାନ୍ତା ଛୋଟ ସାନ ପିଲାମାନେ ଅଛନ୍ତି

ହଉ ତାହାଲେ ଆପଣ ଆପଣଙ୍କ ଫୋନ୍ପେ ନମ୍ବର୍ ଟିକେ ପଠେଇଦେବେ ମୁଁ ଟ୍ରାନ୍ସଫର୍ କରିଦେବି ସାଙ୍ଗରେ ଆଉ କାହାକୁ ଧରିକି ଆସିବେ ନା ଏକା ଆସିବେ ଆଉ ଆଉ ଏତେ ଏତେ ଟଙ୍କା କାଇଁ ନେଉଛନ୍ତି ଆପଣ ଟିକେ ଲିକେଜ୍ ହେଇଚି ଏତେ ଟଙ୍କା ନେଲେ ହେବନାଇଁ ଟିକେ କମ୍ କରନ୍ତୁ ନହେଲେ ମୁଁ ଅଲଗା କାହାକୁ କହିଦେବି ନାଇଁ ସେଇଟା ତମ ସେଇଟା ତମ କାମ ଭାଇ ଟିକେ କମ୍ କରନ୍ତୁ ନହେଲେ ହେବନାଇଁ ପନ୍ଦରଶହ ହେଲେ ହବ କି ତମ କଥା ନାହିଁ ମୋ କଥା ନାହିଁ ପନ୍ଦରଶହ ହେଲେ କୁହ ନାଇଁ ନାଇଁ ମୁଁ ପନ୍ଦରଶହ ହିଁ ଦେବି ଅଠରଶହ ମୁଁ ଦେଇପାରିବି ନାହିଁ ହେଲା ତାହେଲେ ମୁଁ ହଜାର ଦେବି ହଉ ମୁଁ ମୁଁ ସାମାନ ଆଣିବି ତମେ ହଜାରରେ କରିକି ଦେବ ହେବ ନା ମୁଁ ସାମାନ ଶୁଣ ଶୁଣ ମୁଁ ସାମାନ ଦେଉଚି ତମେ ଖାଲି ଆସିକି ଲଗେଇଦବ ତମେ ହେଲ୍ପର୍ ନେବ ତମେ ନେବ ଅଧା ଅଧା ହୋଇଯିବ

ହଉ ହଉ ରଖ ରଖ ତମେ ରଖ